ଆମର୍ ଓଡ଼ିଶାରେ ବିଶ୍ୱବିଦ୍ୟାଲୟ ମହାବିଦ୍ୟାଲୟମାନ୍କେ ନାଁ ଲେଖାବାର୍ ଲାଗି ଯେନ୍ ସବୁ ସାର୍ଟିଫିକେଟ୍ମାନେ ଦରକାର୍ ସେଟା ଗ୍ରେଡ଼୍ ହିସାବ୍ ଆଉ ଟ୍ରାନ୍ସକ୍ରିପ୍ଟ୍ରେ ଏଣ୍ଟ୍ରି କରାଯାଏସି ପରୀକ୍ଷା ପ୍ରବେଶ୍ ପରୀକ୍ଷା ଦିଆଯାଏସି ଆଉ ଯେତେ ମାର୍କ୍ ଆନିଥିବେ ସେ ମାର୍କ୍ ହିସାବ୍ରେ ଭି ନିଆଯାଏସି କିନ୍ତୁ ଏବେ ଗୁଟେ ଗୁଟେ ସ୍କୁଲ୍ରେ ଫିସ୍ ନେଇକିନା ଭି ବିନା ଏଣ୍ଟ୍ରାନ୍ସ ଏକ୍ଜାମ୍ରେ ଏଣ୍ଟ୍ରି କରେଇଦଉଛନ୍ ମାର୍କ୍ ଠିକ୍ ଥାଉ ନଥାଉ ଫିର୍ ଭି ତାଙ୍କର୍ ନାଁ ଲେଖାଯାଉଛେ ଯେତ୍କି ଭଲ୍ ସ୍କୁଲ୍ମାନେ ଅଛି ସେ ସ୍କୁଲ୍ମାନ୍ଙ୍କରେ ଗ୍ରେଡ଼୍ ଦେଖିକରି ଏଗ୍ଜାମ୍ କରି କରି ସେମାନ୍ଙ୍କୁ ନାଁ ଲେଖାଯାଏସି ଆଉ ପ୍ରୋଭିକ୍ସନ ଦିଆଯାଏସି ଯେତେ ଭଲ୍ ମାର୍କ୍ ଆନିଥିବ ସେତେ ଭଲ୍ ସ୍କୁଲ୍ମାନଙ୍କେ ଆମର୍ ନାଁ ଲେଖାଯାଏସି ସେତେ ଭଲ୍ ସ୍କୁଲ୍ମାନଙ୍କେ ପଢ଼ାହେସି